ମୋ ପିଲାଦିନର ସ୍ମୃତି ହେଉଛି ମୁଁ ଛୋଟବେଳେ ବହୁତ ଅଳି କରୁଥିଲି ମୋ ବାପା ମାଆଙ୍କର ଗୋଟିଏ ବୋଲି ଝିଅ ଥିଲି ଯେଉଁଟାକି ଅତ୍ୟଧିକ ଗେହ୍ଲା ମଧ୍ୟ ଥିଲି ଯେତେବେଳେ ବି ଯେଉଁ ବି ଜିନିଷ ଜିଦ୍ଦ କରିଛି ସେତେବେଳେ ମୋ ବାପା ଆଣିକି ଦିଅନ୍ତି ମୋତେ ତା' ସହିତ ଆମ ସାହିରେ ମଧ୍ୟ ମୁଁ ଅତ୍ୟଧିକ ଗେହ୍ଲା ରେ ବଢ଼ିଛି ଯେତେବେଳେ ବି ଯାହାବି ଯାହାକୁ ବି କହିଛି ସେ ସବୁ ଜିନିଷ ମୋତେ ଦେଇଛନ୍ତି ଗୋଟିଏ ଥର ଗୋଟିଏ ଖେଳାଳୀ ଟିଏ ଆସିଥିଲା ଆମ ଗାଁକୁ ସେହି ସମୟ ରେ ତାକୁ ମୁଁ ମୋ ତା' ହାତରେ ଥିବା ବ୍ୟାଟକୁ ମୁଁ ମାଗିଥିଲି ତ ସିଏ ମୋତେ ଦେଇନଥିଲେ କାରଣ ମୁଁ ସେହି ବ୍ୟାଟକୁ ମୁଁ ଟେକି ପାରୁନଥିଲି ତ ଯେତେବେଳେ ବି ସେ ବ୍ୟାଟକୁ ଧରବା ପାଇଁ ମୁଁ ଚାହିଁଲି ସେ ମୋତେ ଦେଲେ ନାହିଁ ତ ମୁଁ ତଳେ ଗଡ଼ି ଗଡ଼ି କାନ୍ଦିଲି ଯାହାକି ମୋତେ ଆମ ଘର ଲୋକ ମୋତେ ଟେକି ନେଇଥିଲେ ତଥାପି ମୁଁ ସେ ବ୍ୟାଟକୁ ପାଇବା ପାଇଁ ଅତ୍ୟଧିକ ଆଶା କରିଥିଲି ଏବଂ ଚାହିଁ ବସିଥିଲି ତ ସେହି ବ୍ୟାଟ ପାଇଁ ମୁଁ ଦୁଇ ଦିନ ଖାଇନଥିଲି ଯାହା ମାଧ୍ୟମରେ କି ଘରେ ବହୁତ ଚିନ୍ତା କରିଥିଲେ ଏବଂ ସଙ୍ଗେ ସଙ୍ଗେ ଯାଇ ତା ପରଦିନ ଯାଇ ମୋ ବାପା ମୋ ପାଇଁ ସେହିପରି ବ୍ୟାଟ ଗୋଟିଏ କିଣିକି ଆଣିଦେଇଥିଲେ ଏହା ଥିଲା ମୋର ବହୁତ ସ୍ମୃତି ଏବଂ ମୂଳ ସ୍ମୃତି ତ ସେହି ସ୍ମୃତିକୁ ବେଳେବେଳେ ମୁଁ ମନେ ପକାଏ ଏବଂ ମୁଁ ଚାହେଁ ଯେ ପୁଣିଥରେ କାହିଁ ଯେ ସେ ସମୟ ଆଉ ଫେରନ୍ତା କି